ହାଲୋ ହଁ କୁହ ଏ ଗଜପତି ମେଳାକୁ ଆସିଥିଲୁ ଆଉ ହଁ କିଣାକିଣି କଲେ କଣ୍ଢେଇ ଫଣ୍ଢେଇ ଟିକିଏ ନେବା ଆଉ ଭଲ ଇଏ ସାମାନ ତ ସେଥିପାଇଁ ନେବା ଟିକିଏ ବୋଲି କିଣାକିଣି କଲି ଆଉ ତୁମେ କ'ଣ କିଣିଲ ହଁ ହଁ ହଁ ଆଉ କ'ଣ କିଣିବ ହଁ ହଁ

ଆଉ ମୁଁ ହେଲେ କ'ଣ ଘରର ଇଏ ସାମାନ ଯାହା ଯେମିତି ସୁବିଧା ଆଉ ବେପାର କିମିତି ହେବ ସେ ଜିନିଷ ଉପରେ କିଣିବା ଟିକିଏ ଆଉ ସୁବିଧାରେ ଆଉ ହଁ

ହଁ ସେଇଟା ଯେଉଁଟା ଯେତେ ଆମକୁ ସୁବିଧା ରେଟ୍ ତ ସେ ଜିନିଷ କିଣି ଆଣି ବେପାର କରିବା କଥା ଆଉ କ'ଣ ହଁ ଆଉ ହଁ

ହଁ

ଆଉ ମେଳା ତ ସବୁ ଜିନିଷ ଆଇଥିବ ଆଉ ଖୁସି ଲାଗିବ ଗଲେ ଦେଖିଲେ ଆଉ ଯାତ୍ରା ଆଉ ଆଉ କ'ଣ ହଁ ଭଲ ଅଛି ବେପାର ସେଥିପାଇଁ ଆଉ ଟିକିଏ ସାମାନପତ୍ର ନେଇକି ଯିବା ଆଉ ବେପାର ପାଇଁ ଏକା ଆଉ